ଓଡ଼ିଶାରେ ଭାଷା ହେଉଛି ଓଡିଆ ଆମେ ପାଠ ପଢ଼ିଲା ବେଳେ ଓଡିଆ ଭାଷାରେ ଲେଖା ପଢ଼ା କରୁ କିନ୍ତୁ ଓଡ଼ିଶାରେ ବିଭିନ୍ନ ଆଞ୍ଚଳିକ ଭାଷା ଅଛି ଓଡ଼ିଶାରେ ପାଖା ପାଖି ତିରିଶଟା ଜିଲ୍ଲା ମଧ୍ୟରୁ ପଚିଶଟି ଜିଲ୍ଲାରେ ଉପଭାଷା ଅଛି ଯେମିତିକି ସମ୍ବଲପୁରରେ ସମ୍ବଲପୁରୀ ଭାଷା କଟକରେ କଟକି ଭାଷା ଫୁଲବାଣୀରେ କନ୍ଧ ଭାଷା ସୋନପୁରରେ ସୋନପୁରିଆ ଭାଷା ବୌଦରେ ବଉଦିଆ ଭାଷା ମୁଁ ଆଞ୍ଚଳିକ ଭାଷା ଶିଖିଛି ବ୍ୟବହାର କରେ ମୁଁ ଯେମିତିକି ଓଡିଆରେ ଲଲ୍ଠନ୍ ଆମ ଭଷାରେ ଲାଲ୍ଠିନ୍ ଓଡିଆ ଭାଷା ରେ ଝୁଡି କଟକିଆ ଭାଷାରେ ଗାଣ୍ଡିଆ କୁହନ୍ତି କିନ୍ତୁ ଆମ ଭାଷାରେ ଡଲା କହୁ ଓଡିଆ ଭାଷାରେ ବିଲୁଆକୁ କିନ୍ତୁ ଆମ ଭାଷା ରେ କୁଲିଆ କହୁ ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲା ଲୋକମାନେ ବିଭିନ୍ନ ଆଞ୍ଚଳିକ ଭାଷା କହୁଥିଲେ ବି ଓଡ଼ିଶାରେ ମୁଖ୍ୟ ଭାଷା ଓଡିଆ ଆମେ ତାକୁ କହୁ ଲେଖୁ ସମ୍ମାନ ଦେଉ